ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ଆପଣଙ୍କ କାର୍ଟି ଆମେ ଦୁଇଦିନ ପାଇଁ ବୁକ୍ କରିବା ପାଇଁ ଚାହୁଁଛୁ କାହିଁକି ନା ଆମେ ଆମର ଜିଲ୍ଲା ଯାଜପୁର ରୋଡ଼ର ଧବଳଗିରି ନିକଟସ୍ଥ କୁସୁନୁପୁର କହୁଛୁ ଆମ ପରିବାରରେ ସାତ ଜଣ ଆମେ ପୁରୀ ଯିବାର ଅଛି ଆପଣ କାର୍ ସହିତ ଡ୍ରାଇଭରକୁ ଆପଣ ଆମକୁ ପଠାନ୍ତୁ ଯା ଆମେ ତିରିଶ ତାରିଖରେ ପୁରୀ ଯିବୁ ଆ ଆପଣ କେତେ କ'ଣ ପଇସା ନେବେ ତାହା କୁହନ୍ତୁ ଏକ ତାରିଖରେ ଆମେ ଫେରିଆସିବୁ ଆପଣ କହିଲେ ଆମେ ପରିବାର କଥା ହେଇକି ଯିବୁ